ଆରେ ଶୁଣ କାଲି ଯେଉଁ ଆମେ ଗତ କାଲି ଯେଉଁ ଯାଇ ନଥିଲୁ ଡ୍ରେସଟା କିଣିବା ପାଇଁ ସେଇ ଡ୍ରେସଟା ବହୁତ ଭଲ ଥିଲା ମୁଁ ଭାବୁଥିଲି ଯେଉଁ ଡ୍ରେସଟା ସେ ଦେଖାଇଲା ଯେଉଁ କହିଲା ଏହା ବହୁତ କମ୍ ଟଙ୍କା କିନ୍ତୁ ମୁଁ ଭାବିଲି କମ୍ ଟଙ୍କାରେ ଏତେ ଭଲ ଡ୍ରେସ କୁଆଡ଼ୁ ଆସିବ ମୁଁ ଭାବୁଥିଲି ଏଇଟା ଭଲ ପଡ଼ିବନି ଦେଖିଲି ଯେ ମୁଁ ଘରକୁ ଆସିଲା ପରେ ଦେଖିଲି ଯେ ଡ୍ରେସଟା ବହୁତ ଭଲ ଲାଗିଲା ଆର କଲର୍ ଆଉ ତାର ଗୋଡ଼ବି ବହୁତ ଭଲ ଅଛି ତ ଏତିକି କମ୍ ଟଙ୍କାରେ ଏତିକି ଭଲ ଡ୍ରେସ ପିନ୍ଧିଲି ତ ବହୁତ ଖୁସି ଲାଗିଲା ଭାବୁଛି ମୁଁ ଆଉ ଗତକାଲି ଆଉ ଯାଇ ଆଉ ଦୁଇ ଚାରିଟା ନେଇ ଆସିବି ଆଉ ରଖିବି ଆଉ ଏଇ ଏଇଭଳି ଡ୍ରେସ ଆହୁରି ପିନ୍ଧିବି ଚାଲେ ତୁ ବି ଚାଲେ ମୋ ସହିତ ଆଉ ଦି ଚାରି ଡ୍ରେସ ନେଇଆସିବୁ ଆଉ ପିନ୍ଧିବା କେତେ ଭଲ ଡ୍ରେସ ମିଳୁଛି ଆମେ ସବୁବେଳେ ଏମିତି ପ୍ରକାର ଡ୍ରେସ ଭଲ ଦୋକାନରୁ କିଣିବା ହେଲା